କୌଣସି ପୁସ୍ତକ ଅଛି ଯେଉଁମାନେ କି ଖ୍ରୀଷ୍ଟିୟାନ ମାନେ ଅନେକ ପ୍ରକାର ତାଙ୍କର ସେ ବାଇବେଲ ବାବଦରେ ମୋତେ ଅନେକ ଦେଖାଇଛନ୍ ହେଲେଁ ମୁଇଁ ହିନ୍ଦୁ ଧର୍ମର ଲୋକ ଥିବାରୁ ମୋତେ ମୁଇଁ ସେମତି କେ ସୀତା କେ ମୁଇଁ ଦେଖବାର ଲାଗି ମୁଇଁ ନାଇଁ ଚାହିଁ ଆର ନେଇଁ ସୁନି ମୋତେ ହେଲେ ସେଇଟା ଦେଖାଇଥିଲେ ଆର ସୁନାଇଥିଲେ ତା'ର ପ୍ରଥା ଗୁଡ଼ାକ ହେଲେ ମୋତେ ଭଲ୍ ନାଇଁ ଲାଗେ ଆର୍ ମୁଇଁ ହିନ୍ଦୁଧର୍ମର ଲୋକ ହେଁ ମୋତେ ହିନ୍ଦୁଧର୍ମର ପୁସ୍ତକ ମାନଙ୍କୁ ପଢ଼ି ଶୁଣି କରିକି ମୋତେ ମୋତେ ଭଲ୍ ଲାଗିଛି ଆର୍ ସେଇ ଅନୁପାତରେ ଆମର ସମସ୍ତେ ବସ୍ତିର ସମସ୍ତେ ସେଇ ହିନ୍ଦୁ ଧର୍ମ କେ ନେଇକି ଚଲି ଆସୁଁଛୁ କହି ଆସୁଁଛୁ ଆଉ ସୁନି ଆସୁଁଛୁ ଲେକିନ୍ ସେ ଅନ୍ୟ ଧର୍ମର ବହି ଗୁଡ଼ାକ ବି ମୋତେ ଟିକେ ଭଲ ନାହିଁ ଲାଗେ ସେଥିରଲାଗି ମୁଇଁ ଗ୍ରହଣ କରିବାର ଲାଗିଗଲା ମୋତେ ମନ ନାଇଁ ଲାଗ